ମୋତେ ବର୍ଷାରରେସ୍ତୋରାଁର ପିଜ୍ଜା ଖାଇବା ପାଇଁ ବହୁତ ଭଲ ଲାଗେ ଏବଂ ତାର ଟେଷ୍ଟ ବହୁତ ଭଲ କିନ୍ତୁ ତାର ରେଟ୍ ଅଧିକ ହୋଇଥିବାରୁ ଖାଇପାରେ ନାହିଁ